ଆମର ମାତୃଭାଷା ତ ହେଉଛି ଓଡ଼ିଆ ଯେହେତୁ ଲୋକମାନଙ୍କୁ ଏବେ ଗରିବ ଲୋକ ଗରିବ ଲୋକ ତ ଇଂଲିଶ କହିପାରିବେନି ତ କିଛି ଜାଗାରେ ମାନେ ଏମିତି ସହଯୋଗ ଅଛି ଯେହେତୁ ଓଡ଼ିଆ କହିବା ପାଇଁ ତାଙ୍କୁ ବହୁତ ସହଯୋଗ ମିଳିଯାଏ ଆଉ ଯେହେତୁ ଆମେ ଗୋଟେ ଓଡ଼ିଆ ମଣିଷ ତ ଆମକୁ ଅଧିକ ଆମେ ଓ ଓଡ଼ିଆ ହିଁ ଆବଶ୍ୟକ ଏମିତିକି ଅଧିକ ଆଉ ପ୍ରତ୍ୟେକଟି ଜାଗାରେ ଆମକୁ ଓଡ଼ିଆ କହିବା ପାଇଁ ବି ବହୁତ ମାନେ ଭଲ ଲାଗେ ଓଡ଼ିଆ ଭାଷା ହେଉଛି ଆମର ସବୁଠୁ ମାନେ ବେଷ୍ଟ ଭାଷା ଯେ ଆମେ ଓଡ଼ିଆରେ କିଛି ବି କହିପାରିବୁ କାହିଁକି ନା ଏବେ ଗୋଟେ ପଢ଼ିବା ପିଲା ଇଂଲିଶ କହିଦବ ହେଲେ ଗୋଟେ ନପଢ଼ିବା ପିଲା ତ ଇଂଲିଶ କହିପାରିବନି ତ ଓଡ଼ିଆ ଭାଷା ହେଉଛି ଆମର ଏମିତି ଗୋଟେ ଭାଷା ଯେ ଆମେ ଓଡ଼ିଆରେ କିଛି କବିତା କହିବା ପାଇଁ ବି ଆମେ ବହୁତ କମ୍ଫର୍ଟେବଲ୍ ଲାଗେ ଏମିତିକି ଓଡ଼ିଆ କଥା କହିବା ପାଇଁ ବି ବହୁତ କମ୍ଫର୍ଟେବଲ୍ ଲାଗେ ଆଉ ପ୍ରତ୍ୟେକଟି ଜାଗାରେ ଏବେ କିଛି ମାନେ ପଢ଼ିବା ପାଇଁ ଚେଷ୍ଟା କରୁ ତ ତହିଁ ଯେତେ ଓଡ଼ିଆରେ ଲେଖା ହେଇଥିବ ତ ଆମେ ମାନେ ଓଡ଼ିଆଟା ଗୋଟେ ପାଞ୍ଚ ମିନିଟ ଓଡ଼ିଆ କହିଦଉ କାହିଁକିନା ଓଡ଼ିଆଟା ଏମତିକି ବହୁତ ସହଯୋଗ ଲାଗେ ଆଉ ଆମର ତ ମାତୃଭାଷା ହେଉଛି ଯେହେତୁ ଓଡ଼ିଆ ଆମେ ଓଡ଼ିଆ ପିଲା ଯେହେତୁ ଆମେ ଟିକେ ଅଧିକ ଓଡ଼ିଆ ଭାଷା ହିଁ ନିହାତି ଦରକାର କାହିଁକିନା ଓଡ଼ିଆ ଭାଷାଟା ହେଉଛି ସମସ୍ତଙ୍କୁ ସହଜ ଲାଗେ ଆଉ ବହୁତ ଭଲ ଲାଗେ ବିି